ମାଛ ଧରିବା ଆକ୍ଚୁଆଲି କୈବର୍ତ୍ତ୍ୟ ମାନଙ୍କର କାମ ଆଉ ଆଜିକାଲି ତ ସମସ୍ତେ ମାଛ ଧରୁଛନ୍ତି କିନ୍ତୁ ପୂର୍ବରୁ ଏହା କେବଳ କୈବର୍ତ୍ତ୍ୟ ମାନେ ହିଁ ମାଛ ଧରୁଥିଲେ ଯେମିତି ନଦୀ ହଉ ବା ପୋଖରୀ ହଉ ବା ବଡ଼ ବଡ଼ ଗାଡ଼ିଆରେ ଧରୁଥିଲେ ଯେମିତି ହେବା ସମୁଦ୍ରରେ ମାନେ ଆମର ଯେମିତିକି ନୋଳିଆ ଲୋକ କୁହନ୍ତି ତ ସେଇ ଲୋକମାନେ ମାଛ ଧରନ୍ତି କିନ୍ତୁ ଆଜିକାଲି ଲୋକ ବୃତ୍ତି ଭାବୁନାହାନ୍ତି ସମସ୍ତେ ଏହାକୁ ମାନେ ପେସା କରିସାରିଲେଣି ଅନ୍ୟ ଜାତିର ଲୋକ ମଧ୍ୟ ମାଛ ଧରୁଛନ୍ତି ତ ଏହା ହେଉଛି ସବୁଠାରୁ ଆକର୍ଷଣୀୟ ଆଗରୁ ଯେମିତି ଗୋଟେ ବୃତ୍ତି ଥିଲା ଏବେ ଆଉ ସେ ବୃତ୍ତି ହେଇନାହିଁ ଏବେ ସେଟା କର୍ମ ହିସାବରେ ଲୋକ କାମ କରୁଛନ୍ତି ଆଉ ମାଛ ଧରିବା କିଛି ଖରାପ କାମ ବି ନାହିଁ ଏହା ଲୋକଙ୍କୁ ସୁବିଧାରେ ମାଛ ଯୋଗାଇ ପାରୁଛୁ ଆମେ ଆଉ ନିଜର ଜୀବିକା ଭାବେ ସେମାନେ ଜୀବିକା ବି ଜୀବନ ନିର୍ବାହ କରନ୍ତି